ଏଇ ଏକ ଜାନୁଆରୀ ଦୁଇ ହଜାର ତେଇଶ ପାଞ୍ଚ ଅକ୍ଟୋବର ଦୁଇ ହଜାର ପନ୍ଦର ଦଶ ଫେବୃଆରୀ ଦୁଇ ହଜାର ଏକୋଇଶ ପାଞ୍ଚ ସେପ୍ଟେମ୍ବର ଦୁଇ ହଜାର କୋଡ଼ିଏ ଛଅ ନଭେମ୍ବର ଦୁଇ ହଜାର ଚଉଦ